ଜାନୁଆରୀ ତିନି ଦୁଇହଜାର ଉଣେଇଶ ଫେବୃଆରୀ ପାଞ୍ଚ ଦୁଇହଜାର ଦୁଇ ଜୁନ ତିନି ଦୁଇହଜାର ଏକ ଅଗଷ୍ଟ ପନ୍ଦର ଦୁଇହଜାର ଏକ ଜାନୁଆରୀ ଛବିଶ ଦୁଇହଜାର ଛଅ